ମୁଁ ମୟୂରଭଞ୍ଜର ବାସିନ୍ଦା ଏଠି ଆମର ସବୁପ୍ରକାର ଜାତିର ଲୋକ ବାସ କରନ୍ତି ଏବଂ ଏଠି ଏମିତି ମାଝି ମହାନ୍ତ ସିଂ ବ୍ରାହ୍ମଣ ବୈଷ୍ଣବ ଧୁବା ଏମିତି ବାରିକ ସବୁ ପ୍ରକାର ସବୁ ଜାତିର ଲୋକ ରହିଥାନ୍ତି ସେ ଭିତରୁ ଆମର ଆମର ମୟୁରଭଞ୍ଜରେ ଏଠି ମହାନ୍ତ ଲୋକ ତାଙ୍କର ନୃତ୍ୟ ପାଇଁ ତାଙ୍କର ଅଲଗା ପ୍ରକାର ଶାଢ଼ୀ ବ୍ୟବହାର କରନ୍ତି ଏବଂ ସାନ୍ତାଳିମାନେ ତାଙ୍କର ଫୁଟା ଗାମୁଛା ପୁଅ ପିଲାମାନଙ୍କର ଏବଂ ଝିଅପିଲାଙ୍କ ଫୁଟା ଶାଢ଼ୀ ଆଉ ତାଙ୍କର ଧଳା ରଙ୍ଗ ଧଳା ଥିବ ଏବଂ ସବୁଜ ସେ ଫୁଲ ଫୁଲ ହେଇକି ରହିଥିବ ତାଙ୍କର ସେଟା ବହୁତ ପ୍ରିୟ ରହିଥାଏ ସେସବୁ ସେ ଶାଢ଼ୀ ତାଙ୍କର ବାହାଘର ଏମିତି ଢାବଲ୍ ଫାବଲ୍ ହେଲେ ସେ ସବୁ ପିନ୍ଧିକି ତାଙ୍କର ନାଚ କରନ୍ତି ଆଉ ସିଂ ଲୋକମାନଙ୍କର ସେମିତି ଧଳା ହାର ତାଙ୍କର ପିନ୍ଧନ୍ତି ଆଉ ବ୍ରାହ୍ମଣ ଯୋଉ ରହୁଛନ୍ତି ସେମାନେ ତାଙ୍କର ଧୋତି ଆଉ ଆଉ କୁଆଡ଼େ ଗଲେ ସେତେବେଳେ ପ୍ୟାଣ୍ଟ୍ ସାର୍ଟ ପିନ୍ଧନ୍ତି ଆଉ ବୈଷ୍ଣବ ମାନେ ତାଙ୍କର ସେମାନେ ନିଷିଦ୍ଧ ଆକାରରେ ରହିଥାନ୍ତି ଗାମୁଛା ତାଙ୍କର ଧୋତି ହେଉଛି ମୁଖ୍ୟ ପ୍ରିୟ ଏମିତି ଧୋତି ପିନ୍ଧିକି ଗଞ୍ଜି ପିନ୍ଧିକି ତା ଉପରେ ଗାମୁଛା ଗୋଟେ ପକେଇଥାନ୍ତି ତା ଆଉ ସେସବୁ ପିନ୍ଧିକି ରହିଥାନ୍ତି ଯେମିତି ସବୁ ପ୍ରକାର କୁଆଡ଼େ ବାହାଘର ତାଙ୍କର ଗଲେ ସେତେବେଳେ ପ୍ୟାଣ୍ଟ୍ ସାର୍ଟ ପିନ୍ଧନ୍ତି ଏହା